ଯେତେବେଳେ ଆମେ କିଛି ଦିନ ପାଇଁକି ବହୁଦିନ ପାଇଁ ବାହାରକୁ ଯାଇଥାଉ ତ ଆମର ଯେଉଁ ଗଛଗୁଡ଼ା ଫୁଲ ଗଛ ଲଗାଯାଇଥାଏ କିମ୍ବା କିଛି ପରିବା ଗଛ ଲଗାଯାଇଥାଏ ସେଇଟାକୁ ଯତ୍ନ ନବା ନିହାତି ଦରକାର କାରଣ ସେତେବେଳେ ଯଦି ପାଣି ଠିକସେ ନ ଦେବା ଠିକସେ ଯତ୍ନ ନନେବା ତାହେଲେ ଗଛ ମରିଯିବାର ଚାଁସେସ୍ ଅଛି ତେଣୁ ସେତିକି ସମୟରେ ଆମେ ଆମ ପାଖରେ ଥିବା ପଡ଼ୋଶୀ ଯେଉଁମାନେ ଅଛନ୍ତି ତାଙ୍କୁ ଆମେ କହିଦେଇ ଯାଇଥାଉ ସେମାନେ ଠିକସେ ପାଣି ଦେବେ ଆଉ ଠିକସେ ଗଛର ଟିକିଏ ଯତ୍ନ ନେବେ ଆଉ ଯାହା ବି ମିଳିବ ପରିବା ହେଉ ଫୁଲ ହେଉ ସେମାନେ ମଧ୍ୟ ନେବେ କାରଣ ଗଛଟା ବଞ୍ଚିବା ନିହାତି ଦରକାର ବରଂ ସେ ପନିପରିବା ଆଉ ସେ ଫୁଲଗୁଡ଼ା ସେମାନେ ନେଇ ବ୍ୟବହାର କରିଲେ କିଛି ଅସୁବିଧା ନାହିଁ ଯଦି ସେ ନ କରିବେ ଠିକସେ ଯତ୍ନ ନ ନେବେ ତାହାଲେ ଗଛଟା ମରି ଯାଇପାରିବ ତ ସେଥିପାଇଁ ଶୀତଦିନରେ ଯଦି ଆମେ ବାହାରକୁ ଯାଉ ତାଙ୍କୁ କୌଣସି ପଡ଼ୋଶୀମାନଙ୍କୁ ଆମେ ଦେଇଦେଇ ଯାଇଥାଉ ତାଙ୍କ ସେମା